ଜଣେ କୁମ୍ଭାର ତା ଜିନିଷପତ୍ର ବହୁତ ଭଲ ଭାବରେ ସଜେଇ ରଖିଥାଏ ଓ ସେହି ଜିନିଷକୁ ବହୁତ ମାଟିରୁ ମିଳିଥାଏ ଆମ ମାଟିକୁ ବହୁତ ଆକାରରେ ବହୁତ ଭଲ ଭଲ ଜିନିଷ ବୋଲି କହିଥାଉ ଆଉ ସେହି କଳା ବହୁତ ଆଗରୁ ତା ବାପା ତା ଜେଜେ ବାପା ସେମାନଙ୍କ ପାଖରୁ ସେ ଶିଖିଥାଏ ଆଉ ସେହି କଳାକୁ କୁହାଯାଇଥାଏ ସେ ଯେଉଁ କଳା ବି ହୋଇଥାଉ ନା କାହିଁକି ସେ ନିଜ ପାରମ୍ପରିକ ବିଷୟରେ ଶିଖିଥାଏ ସେହି ଜିନିଷକୁ ବହୁତ ଭାବରେ ଶିଖିଥାଏ ଓ ସେହି ଜିନିଷ ବହୁତ ସମୟରୁ ଆଗରୁ ବହୁତ ଖୁସିରେ ସେମାନେ ଚଳିଥାନ୍ତି ସେହି କଳା ଓ ମାଟିରେ ହୋଇଥାଏ ସେ ମାଟିକୁ ଘୂରି ଘୂରି ତା ଜିନିଷ କରି ସେ ଦୋକାନକୁ ବିକିବା ପାଇଁ ନେଇଥାଏ ଓ ଅଳଙ୍କାର ବୋଲେ ଅଳଙ୍କାର ଯେଉଁଟି ଆମେ ସୁନା ରୂପା ସେଇ ଜିନିଷକୁ ବହୁତ ଆସି ଭଲ ଭାବରେ ସୁନାରେ ପାଣି ଦେଇ ପିଆଇଥାଏ ସେଇ ଜିନିଷକୁ ସେ କରିଥାଏ ତା ଜେଜେବାପା ତା ବାପା ତା ତା ପୁରୁଷ ତା ଆଗରୁ ପୁରୁଷମାନେ ତାକୁ ଶିଖିବାକୁ କହିଥାନ୍ତି ସେହି ଜିନିଷକୁ ଅଳଙ୍କାର ବୋଲି କହିଥାନ୍ତି ଓ ସେଇ ଜିନିଷ ମାନ ସେମାନେ ବହୁତ ଆଗରୁ ତାଙ୍କ ପୂର୍ବରୁ କରିଥାନ୍ତି ସେହି ଜିନିଷ ତାକୁ ବହୁତ ବହୁତ ଭଲ ଲାଗେ ସେଥିପାଇଁ ସେମାନେ ତାଙ୍କର ଆଗ କାଳର ଲୋକମାନେ ସେଇ ଜିନିଷକୁ ବହୁତ ଭଲଭାବରେ କରିଥାନ୍ତି ଓ ସେମାନେ ସେମାନେ ବି ଭାବନ୍ତି ଯେ ଆମେ ବି ବହୁତ ଭଲଭାବରେ କରିବୁ ସେହି ଜିନିଷକୁ ବହୁତ ଆଗରୁ ତା ଆଗରୁ ବି କରିଥାନ୍ତି ବହୁତ ଭଲ ଭାବରେ ସେମାନେ କରିଥାନ୍ତି ଓ ସେହି ଜିନିଷକୁ ବହୁତ ଖୁସିରେ ଖୁସିରେ ସେମାନେ କରିକି ତାର ରଖିଥାନ୍ତି ଓ ସେମାନେ ବହୁତ ଭଲ ପାଆନ୍ତି ସେ ଜିନିଷକୁ କରିବାକୁ ତାଙ୍କର ଆଗ କାଳରୁ ବହୁତ ଲୋକ ସେମାନେ କରିଥାନ୍ତି ଓ ସେଇ ଜିନିଷକୁ ବହୁତ ଆଗରୁ କରିଥାନ୍ତି